ହ୍ୟାଲୋ ପୁଷ୍ପା କି ହଁ ହଁ ହଁ କେଉଁଠି ଅଛକି ଏହିନା ନୂଆବର୍ଷ ପୂର୍ବରୁ ଆସିବାହାରି ନହେଲେ କରିବା ଆଉ କେଉଁଠି କରିବା କେଉଁଠି ଭୋଜି ଆମ ଯେଉଁ ଆମ ଗାଁ ରେ କରିବାକି ଆମ ଗାଁରେ ଯେଉଁ ଆମ ଗାଁ କଲେଜରେ କରିଦେବା ମାନେ ପାଣି ସୁବିଧା ଅଛି କୂଅ ଫୁଅ ଅଛି ଆଉ ମାନେ ଅଛି ରୁମ ବି ଭଲ ଅଛି ଆଉ କଲେଜରେ କରିଦେବା ହେଲା ଯାହା ସମସ୍ତେ ଆମେ କ'ଣ ଦୁଇଜଣ ଆଉ କରିବା ଅନ୍ୟ ସାଙ୍ଗ ମାନଙ୍କୁ ପଚାରିବା ସେ ଯାହା କହିବେ ଏଇନାତ ନୂଆବର୍ଷଟା ନା ନୂଆବର୍ଷରେ ତ ସମସ୍ତେ ପ୍ରାୟ ଆଇଁଷ ଖାଉଛନ୍ତି ସାଙ୍ଗ ହୋଇକି ଯାହା ସମସ୍ତେ ଯାହା କହିବେ ସେହି ଚିକେନ ଫିକେନ ଯାହା କରିବା ଆଉ ସାଧା କ'ଣ ଗୋଟେ କରିବା

ହଁ ଚିକେନ ପାନୀରି ଭାତ ଡାଲି ଆଉ ଖଟା ପାଶେ ଆଉ ପାମ୍ପଡ଼ ଏହିଗୁଡ଼ା କରିଦେବା ଆଉ ପାଞ୍ଚ ସାତ ପ୍ରକାର ଆଇଟମ କରିଦେବା ଆଉ ଚିକେନ ପାଇଁ ଚିକେନ ମସଲା ଗୋଟେ ଆଣିବା ହାରି ଗରମ ମସଲା ଗୋଟେ ଆଣିବା ହାରି ଆଉ ଗୋଟା ମାନେ ମସଲା ଗୁଣ୍ଡ ପକାଇବା ଅପେକ୍ଷା ଗୋଟା ଆମର ଯେଉଁ ଗୋଟା ଗରମ ମସଲା ମିଳୁଛି ତାକୁ ବି ଆଣିଥିବା ହାରି ଗୋଟା ଗରମ ମସଲା ପକାଇଲେ ଅଧିକା ଟେଷ୍ଟ ଲାଗିବ ତରକାରୀଟା ହେଲା ଆଉ ପିଆଜ ଅଦା ରସୁଣ ଆଉ ଆମର ଗୋଟେ ଆଣିବା ହାରି କାଶ୍ମୀର ଲଙ୍କା ଗୁଣ୍ଡ ଆଣିବା ହାରି ଚିଲିଟା ତ ରାଗ ମାନେ ଖାଲି ରାଗ ପାଇଁ କିନ୍ତୁ କଲର ପାଇଁ ଗୋଟେ କାଶ୍ମୀର ଲଙ୍କାଗୁଣ୍ଡ ଆଣିବା ହାରି ଆଉ ହଳଦୀଗୁଣ୍ଡ ଏଗୁଡ଼ା ସବୁ ଆଣିବା ଲିଷ୍ଟ କରିଦେବା ଗୋଟେ ଆଉ

ହଁ ଗୋଟେ ଲିଷ୍ଟ ବସିବା ସାଙ୍ଗ ହୋଇକି ସବୁ ସାଙ୍ଗକୁ ଆଜି ଫୋନ କରିଦେବା ସମସ୍ତଙ୍କୁ ଡାକିକି ବସିବା ସାଙ୍ଗ ହୋଇକି ଗୋଟେ ଲିଷ୍ଟ ବନାଇବା ଆଉ ଆଉ ହଁ ସମସ୍ତେ ବସିକି ଏକାଠି ହୋଇକି କଥା ହୋଇଯିବା ଯେ କ'ଣ କ'ଣ ଆଇଟମ କରିବା ଆଉ କ'ଣ ଦରକାରେ ସବୁ ଆଣିବା ହାରି ସେ ତମ ଗାଁ ରୁ କିଣିକି ଆଣିବନା ଆମେ ଆମେ ଏହି ଗାଁ ରେ କିଣି ଦେଇଥିବୁ କାରଣ ଆମ ଘର ପାଖରେ ପାଖନା ଭୋଜିଟା କରିବା ଆମ ଘରେ କରିଦେଲେ ହଅନ୍ତା ମାନେ ଆମ ଗାଁ ରୁ ମାର୍କେଟିଙ୍ଗ କରିଦେବା ସବୁ ନାଁ ଭୁବନ ପଠାଇବା ଭୁବନରୁ ଆଣିବା ଯଦି ସେ ପଳାଇବା ନହେଲେ ଗୋଟେ ଦିନ ତା ପୂର୍ବ ଦିନ ପଳାଇବା ଆଉ ନିଜେ କରିବାନି ନିଜେ କଲେ ଖୁସି ରହିବନି ଗୋଟେ ରୋଷେୟା କୁ ଡାକିଦେବା ବରଂ ତାକୁ କିଛି ପଇସା ଦେଇଦବା ଆମେ ଆରାମସେ ଭୋଜି ସିଏ ତାର ରାନ୍ଧିବ ଆମେ ଆମର ଖାଇବା ଖାଇବା ଟାଇମ ରେ ଆସିବା ଟିକେ ବୁଲ ବୁଲି କରିବା ଟିକେ ଚାରିଆଡ଼େ ଟିକେ ଖୁସି ଲାଗିବ ଆଉ ହଁ ସିଏ ଯିଏ ରୋଷେଇ କରିବେ ତାଙ୍କୁ ଦେଲେ ସେ ଲିଷ୍ଟ ବନାଇଦେବେ କେତେ କ'ଣ ଆସିବ କ'ଣ ନାଇଁ

ହଁ ଯେ ହଁ ହଁ ଆମେ ଲିଷ୍ଟ କଲେ ଗଣା ହେବ କେତେଜଣଙ୍କ ପାଇଁ ଆଗେ ସାଙ୍ଗ ପିଲାଙ୍କୁ ଠିକ୍ କର କେତେଜଣ କରିବେ ସେହି ଅନୁସାରେ ରୋସିଆ କୁ କହିଲେ ସେ ର ଲିଷ୍ଟ ବନାଇ ଦେବ ଆଉ ଆମେ ଯାଇକି ମାର୍କେଟିଙ୍ଗ କରିକି ଆଣିବା ହାରି ଆଉ କିନ୍ତୁ ତମେ ଶୀଘ୍ର ଆସିବା ହେଲା ଲେଟ କରିବନି ହଁ ହଉ ହଁ ହଁ